ମୋର ଦୈନନ୍ଦିନ ଜୀବନରେ ମୋବାଇଲ୍କୁ ଏକ ଅଂଶ ଭାବରେ ଗ୍ରହଣ କରେ ମୋ ନାଁ ଛତିଶ ଚନ୍ଦ୍ର ମହାନ୍ତ ଆଉ ମୁଁ ପ୍ରାୟ ସକାଳୁ ଉଠି ମୋବାଇଲ୍ ବ୍ୟବହାର କରେ ମୋବାଇଲ୍ରେ ଫେସ୍ବୁକ୍ ହ୍ଵାଟସପ୍ ଇନ୍ଷ୍ଟାଗ୍ରାମ୍ ୟୁଟ୍ୟୁବ୍ ବ୍ୟବହାର କରେ ଫେସ୍ବୁକ୍ରେ ମୁଁ ଫଟୋ ଅପଲୋଡ଼୍ କରେ ଏବଂ ଫିଲ୍ମ୍ ମଧ୍ୟ ଦେଖେ ଆଉ ଫେସ୍ବୁକ୍ରେ ତା'ପରେ ହ୍ଵାଟ୍ସପ୍ ବ୍ୟବହାର କରେ ହ୍ୱାଟ୍ସପ୍ରେ ଭିଡ଼ିଓ କଲିଙ୍ଗ୍ କରେ ଭିଡ଼ିଓ କଲିଙ୍ଗ୍ ତା'ପରେ ଫଟୋ ମଧ୍ୟ ଅପଲୋଡ଼୍ କରେ ଆଉ ଷ୍ଟାଟସ୍ ରଖିବା ଷ୍ଟାଟସ୍ ଦେଖେ ମଧ୍ୟ ତା'ପରେ ମେସେଜ୍ ପଠାଇ ଏବଂ ମେସେଜ୍ ରିସିଭ୍ ମଧ୍ୟ କରେ ଆଉ ହୁଁ ୟୁଟ୍ୟୁବ୍ରେ ମୁଁ ୟୁଟ୍ୟୁବ୍ ବ୍ୟବହାର କରେ ୟୁଟ୍ୟୁବ୍ରେ ନ୍ୟୁଜ୍ ଦେଖେ ଫିଲ୍ମ୍ ଦେଖେ ଏବଂ ରୋଷେଇ ଜିନିଷ ମଧ୍ୟ ଦେଖେ ଆଉ ରେସିପି ସବୁ ଦେଖେ ତା'ପରେ ସବୁ ବ୍ୟବହାର କରେ ଆଉ ଏହିସବୁ ଦେଖିଲା ପରେ ମୋର ମନୋରଞ୍ଜନ ହୁଏ ଏବଂ ବହୁତ ଫ୍ରି ମଧ୍ୟ ଲାଗେ ଆଉ ଧନ୍ୟବାଦ